ହଁ ହ୍ୟାଲୋ ହ୍ୟାଲୋ ହଁ ଷ୍ଟଲ୍ ମାଲିକ କହୁଥିଲି କହୁ ନାହାନ୍ତି ଆପଣଙ୍କର କ'ଣ ଖାଇବା ଅର୍ଡ଼ର୍ ଥିଲା କି ହ୍ୟାଲୋ ଆପଣଙ୍କର କ'ଣ ଖାଇବା ଅର୍ଡ଼ର୍ ଥିଲା କି ବରା ପିଆ ବରା ତରକାରୀ ଅଛି ତା'ପରେ ମୋମୋଜ୍ ଚାଲିଛି ତା'ପରେ ଯାହାବି ମାନେ ଜଳଖିଆ ଜିନିଷ ଛେନାଝିଲ୍ଲୀ ରସଗୋଲା ତା'ପରେ ସିଙ୍ଗେଡ଼ା ଯାହାବି ତ ଗରମ ଗରମ ଅଛି ନୂଆ ନୂଆ ଆଇଟମ୍ କ'ଣ ମୋମୋଜ୍ ନୂଆ ହେଉଛି ଆଉ ମୋମୋଜ୍ ହେଉଛି ତା'ପରେ ବ ଏମିତି ଛେନାଝିଲ୍ଲୀ ଇଏ ଜିନିଷ ସ୍ନାକସ୍ ଗୁଡ଼ା ତ ଆଉ ବ୍ରେଡ଼୍ ଚପ୍ ହଁ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କର ଅର୍ଡ଼ରଟା ପହଞ୍ଚିଯିବ ଆଉ ପାର୍ସଲ୍ ତ ଘରେ ଖାଇବେ ନା ଦୋକାନରେ ଆସିବେ ଖାଇବେ ପାର୍ସଲ୍ କ'ଣ କ'ଣ ଅର୍ଡ଼ର୍ ଦେଇ ଦିଅନ୍ତୁ ମୁଁ ଲେଖିଦେବି ସେହି ଅନୁସାରେ ଆଉ ବରା ତରକାରୀ ନା ସାମ ଇଟ୍ଲି ତରକାରୀ ନା ଦୋସା ନା କ'ଣ କହୁଥିଲେ ହଁ ହଉ ଠିକ୍ ଅଛି ମୁଁ ପାର୍ସଲ୍ କରି ଦେଉଛି ଆଉ ଆପଣ ତ ଆଗରୁ ଆପଣ ଆଗରୁ ବି ଖାଇଛନ୍ତି ଆପଣ ଆମ ଦୋକାନରୁ ସେତିକି ପସନ୍ଦ କରନ୍ତି ବୋଲି ତ ଆପଣ ଆପଣଙ୍କ ଅର୍ଡ଼ର୍ ସବୁବେଳେ ଆସେ ଆମେ ଆପଣଙ୍କ ପାଇଁ ଫ୍ରେସ୍ ନିୟୁ ବନାଉ

ଆପଣ ଏମିତି କହିଲେ କେମିତି ହେବ ଯେ ହ୍ୟାଲୋ ହଁ ଓକେ ଠିକ୍ ଅଛି

ନାଇଁ ଅଛି ସବୁ ଅଛି ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କର ପାର୍ସଲ୍ ମୁଁ ଅଧଘଣ୍ଟେ ଭିତରେ ସବୁ ଦଶଜଣଙ୍କ ପାଇଁ ପ୍ୟାକିଙ୍ଗ୍ ହେଇଯିବ ତ ଆପଣ ବ୍ୟସ୍ତ ହୁଅନ୍ତୁନି ହଁ